ମୋର ପ୍ରିୟ ଖେଳ ହେଉଛି ଖୋଖୋ ମୋତେ ଖଖୋ ଖେଳିବା ପାଇଁ ବହୁତ ଭଲ ଲାଗେ ମୁଁ ଛୋଟବେଳୁ ଯେତେବେଳେ ଛୋଟ ଥିଲି ମୋତେ କେହି ଖେଳାଉ ନଥିଲେ ମୋର ବଡ଼ ଭାଇ ଭଉଣୀମାନେ ସେମାନେ ମିଳିମିଶି ଖୋଖୋ ଖେଳୁଥିଲେ ଏବଂ ତାକୁ ମୁଁ ଦେଖୁଥିଲି ଏବଂ ତାଙ୍କୁ ଦେଖି ମୋତେ ମଧ୍ୟ ଖେଳିବା ପାଇଁ ଇଚ୍ଛା ହଉଥିଲା ଏବଂ ମୁଁ ମଧ୍ୟ ଖେଳିବା ପାଇଁ ଚାହୁଁଥିଲି କିନ୍ତୁ ସେମାନେ ମୋତେ ଖେଳୁନଥିଲେ ଧୀରେ ଧୀରେ ମୁଁ ଯେତେବେଳେ ବଡ଼ ହେଲି ମୁଁ ମଧ୍ୟ ସେହି ଖେଳ ଖେଳିଲି ଏବଂ ଛୋଟବେଳେ ତ ଖୋଖୋର ନିୟମ ସବୁ ଜାଣିନଥିଲି କେମିତି ଖେଳନ୍ତି ଏବଂ କେତେଜଣ ପ୍ଲେୟାର ଖେଳନ୍ତି ତାହା କେତେଜଣ ଖେଳାଳି ଖେଳନ୍ତି ତାହା ଜାଣିନଥିଲି କିନ୍ତୁ ନବମ ଶ୍ରେଣୀରେ ଆମ ବିଦ୍ୟାଳୟର ପି ଇ ଟି ଶିକ୍ଷକ ଆମକୁ ଖୋଖୋ ଖେଳିବା ଶିଖେଇଲେ ସେଥିରେ ଏଗାର ଜଣ ଖେଳାଳି ଅଂଶଗ୍ରହଣ କରିଥାନ୍ତି ଦୁଇଟି ଦଳ ହେଇଥାନ୍ତି ପ୍ରତି ଦଳରେ ଏଗାର ଜଣ ଲେଖାଏଁ ଖେଳାଳି ଖେଳିପାରିବେ ଏବଂ ଖୋଖୋ ଖେଳିବା ଦ୍ୱାରା ମୋତେ ବହୁତ ଖୁସି ମିଳିଲା ଆନନ୍ଦ ମିଳିଲା ଏହା ସହିତ ମୁଁ ଆମ ବ୍ଲକ୍ସ୍ତରୀୟ ଖୋକ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ମୁଁ ବିଜେତା ହୋଇ ଡିଷ୍ଟ୍ରିକ୍ ଡିଷ୍ଟ୍ରିକ୍ ଲେଭେଲକୁ ଗଲି ଜିଲ୍ଲାସ୍ତରୀୟ ଖକ ପ୍ରତିଯୋଗିତାକୁ ଗଲି ସେଥିରେ ମଧ୍ୟ ମୁଁ ପୁରସ୍କାର ପାଇଲି ଏବଂ ସାର୍ଟିଫିକେଟ୍ ପାଇଲି ତା' ସହ ମୁଁ ପୁଣି ରାଜ୍ୟସ୍ତରୀୟ ଖୋକ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲି କିନ୍ତୁ ସେଥିରେ ମୁଁ ସଫଳତା ପାଇନଥିଲି ଏବଂ ବର୍ତ୍ତମାନ ବି ମୋ ମୋର ଖେଳ ପ୍ରତି ବହୁତ ଇଚ୍ଛା ଅଛି ଯଦି ଏବେବି ମୋତେ ସୁଯୋଗ ମିଳନ୍ତା ତାହେଲେ ମୁଁ ଖୋଖୋ ଖେଳିବାକୁ ଚାହିଁବି ଏବଂ ମୋର ପ୍ରିୟ କ୍ରୀଡ଼ାବିତ୍ ହେଉଛନ୍ତି ଦୁତି ଚାନ୍ଦ ଯିଏକି ଜଣେ ବହୁତ ଭଲ ଧାବିକା ସେ ଦୌଡ଼ରେ ସ୍ୱର୍ଣ୍ଣପଦକ ପାଇଛନ୍ତି ଦୌଡ଼ିକି ଶ୍ରାବଣୀ ନନ୍ଦ ଏବଂ ଲିଲିମା ମିଞ୍ଚ ଏମାନେ ହେଉଛନ୍ତି ମୋର ଜଣେ ଜଣେ ପ୍ରିୟ ଖେଳାଳି ଏମାନଙ୍କ ସହିତ ବିରାଟ କୋହଲି ସଚିନ ତେନ୍ଦୁଲକର ଏମାନେ ମଧ୍ୟ ମୋର ଜଣେ ଜଣେ ଭଲ ପ୍ରିୟ ଖେଳାଳି କ୍ରିକେଟ୍ ମଧ୍ୟ ମୋତେ ଦେଖିବା ପାଇଁ ବହୁତ ଭଲ ଲାଗେ ତେଣୁ କ୍ରିକେଟ୍ର ଖେଳାଳିମାନେ ମଧ୍ୟ ମୋତେ ବହୁତ ଭଲ ଲାଗନ୍ତି